ହ୍ୟାଲୋ ପୂଜା କହୁଛ କି ମୋର ଟିକିଏ ବାହାରକୁ ଯିବାର ଥିଲା ଘରେ କେହି ନାହାନ୍ତି ମୋର ବାହାରୁ କିଛି ଆଣିବାର ଅଛି ଓଲା କିପରି ବ୍ୟବହାର ହୁଏ ତୁ ଜାଣିଛୁ କି ଏହାର ଡ୍ରାଇଭର କିଭଳି ପଇସା ନେଇଥାଏ କିଲୋମିଟର ପିଛା ନା ଯାଇକି ଆସିବା ପରେ ମୋତେ ତ ଏଇସବୁ ମୁଁ କେବେ ବି ଆଗରୁ ବ୍ୟବହାର କରି ନାଇଁ ମୋତେ ଏହା ବିଷୟରେ କିଛି ବି ଜଣାନାହିଁ ଯଦି ତୁ ଜାଣିଛୁ ତାହେଲେ ମୋତେ ଟିକିଏ କହ ତ ମୁଁ ବାହାରକୁ ଯାଇଥାନ୍ତି ଏହାର କିଭଳି ସୁବିଧା ସୁଯୋଗ ରହିଛି ମୁଁ ବି ଟିକିଏ ଜାଣିଥାନ୍ତି